ନାଇଁ ନାଇଁ ସେମିତି ଭାବ ନାହିଁ ମୁଁ ଦେବି ତୁମେ ଆମ ଘରେକୁ ଆସ ଘରକୁ ଆସିଲେ ବସିକିରି ତମେ ମାନେ ଟିକେ ଖାଇ ପିଇକରି ତୁମକୁ ମାନେ କଥାବାର୍ତ୍ତା ହେବି ବସିକିରି ଗୋଟେ ଜାଗାରେ ବସିଲେ ନାଇଁ ନାଇଁ ସେମିତି ଭାବ ନାହିଁ ମାନ ଧନୀଲୋକ ମାନେ ସମସ୍ତେ ଧନୀ ଲୋକ

ମୋ କଥା ଶୁନ ଆମ ଘରେ ଆସ ଠିକ୍ ଅଛି ଆମ ଘରେ ଆସିକିରି କିଛି ବିଚାର କରବା

ଓହୋ ଚାଲିଶ ହଜାର ହେଇଗଲା କି

ହଉ ଠିକ୍ ଅଛି ତୁମେ

ହଉ ଠିକ୍ ଅଛି ନାଇଁ ନାଇଁ ସେମିତି କହୁନାହିଁ ଠିକ୍ ଅଛି